ଓଡ଼ିଶାରେ ମୁଖ୍ୟ ଭାଷା ଏବଂ ଉପଭାଷା ଗୁଡ଼ିକ ଉଣେଇଶ ଉଣେଇଶହ ଛତିଶରେ ସ୍ୱଧୀନତା ହାସଲ କଲା କଂଗ୍ରେସ ଏବଂ ହରେ ହରେକୃଷ୍ଣ ମହତାବ ସମସ୍ତ ରାଜକୀୟ ରାଜ୍ୟ ଉଣେଇଶହ ଅଡ଼ଚାଲିଶରେ ଓଡ଼ିଶାରେ ଉଣେଇଶହ ଅଡ଼ଚାଲିଶରେ ହରିକୃଷ୍ଣ ମହତାବ ରାଜକୀ ରାଜ ଭାବରେ ଘୋଷିତ ହେଲେ ତା'ପରେ ଉଣେଇଶହ ଛତିଶରେ ଭାଷା ଗୁଡ଼ିକ ମୁଖ୍ୟ ଭାଷା ଆର୍ ଉପଭାଷା ଗୁଡ଼ିକ ସ୍ୱାଧୀନତା ହାସଲ କଲା କଂଗ୍ରେସ କଂଗ୍ରେସ ପ୍ରଥମେ ଉଣେଇଶହ ଛତିଶରେ ସ୍ୱାଧୀନତା ହାସଲ କଲା ତାର୍ପରେ ହରିକୃଷ୍ଣ ମହତାବ ରାଜ୍ୟରେ ରାଜକୀୟ ରାଜ୍ୟ ଉଣେଇଶହ ଅଡ଼ଚାଲିଶରେ ଓଡ଼ିଶାରେ ସେମାନେ ରାଜ୍ୟ ରାଜକୀୟ ରାଜ୍ୟ ହିସାବରେ ପରିଗଣିତ ହେଲେ